କନ୍ଧମାଳରେ ହଳଦୀ ବହୁତ ପ୍ରସିଦ୍ଧ କାରଣ କନ୍ଧମାଳର ଲୋକମାନେ ହଳଦୀ ଚାଷକୁ ବୃତ୍ତି ରୂପେ ଅନୁସରଣ କରନ୍ତି ହଳଦୀ ଚାଷ ବହୁତ ଭଲରେ କନ୍ଧମାଳର ଲୋକମାନେ କରନ୍ତି ଯାହାକି ସାରା ଭାରତବର୍ଷରେ କନ୍ଧମାଳ ହଳଦୀ ପ୍ରସିଦ୍ଧି ଲାଭ କରିଛି ଏବଂ ଆମ ଜିଲ୍ଲାର ଅର୍ଥନୀତି ମଧ୍ୟ ସୁଦୃଢ କରିପାରିଛି କନ୍ଧମାଳ ହଳଦୀ ଯାହାକି ବହୁତ ଭଲ ଏବଂ ବିଶୁଦ୍ଧ ହଳଦୀ ଯାହାକି ଆମ କନ୍ଧମାଳରେ ଯୁବକ ଯୁବତୀ ଏବଂ ଜନସାଧାରଣ ଏହାକୁ ବୃତ୍ତି ରୂପରେ ନେଉଛନ୍ତି